ଜଣେ ବ୍ୟବସାୟୀ ବା ଜଣେ ଲୋକ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ଆଉ ସର୍ବପ୍ରଥମେ ତା'ର୍ ଭିତ୍ତିଭୂମିର ଆବଶ୍ୟକତା ରହିଛି ତା'ପରେ ଅର୍ଥ ଅର୍ଥର ଆବଶ୍ୟକତା ରହିଛି ଅର୍ଥ ପରେ ପାଖରେ କଞ୍ଚାମାଲ୍ ଉତ୍ପାଦନର ସେମିତି ବ୍ୟବସ୍ଥା ରହିଥିବା ଦରକାର ଏବଂ ଏଇ ବ୍ୟବସାୟକୁ ସୁଦୁର ଭାବରେ ପ୍ରଚାରିତ କରିବା ପାଇଁ ବିଜ୍ଞାପନର ମଧ୍ୟ ଆବଶ୍ୟକତା ଅଛି ତେଣୁ ମୋର କହିବା କଥା ଯେ ଆଗ ଯେକୌଣସି ବ୍ୟବସାୟ ଆରମ୍ଭ କରିବା ପାଇଁ ଗୋଟେ ଭିତ୍ତିଭୂମି ନିହାତି ଆବଶ୍ୟକତା ର ଅଛି ତା ସହିତ ବ୍ୟବସାୟକୁ ଦୃଷ୍ଟିରେ ରଖି ବଡ଼ ହେଉ କି ଛୋଟ ହେଉ ସେଥିପାଇଁ ଅର୍ଥର ଆବଶ୍ୟକତା ମଧ୍ୟ ରହିଛି ଏବଂ ଅର୍ଥର ଆବଶ୍ୟକତା ପୂରଣ ହେଇପାରିଲେ ଆମେ କଞ୍ଚାମାଲ୍ ର ଆମଦାନୀ ପାଇଁ ଚେଷ୍ଟା କରିବା ଯଦି ଆମ ନିଜ ଅଞ୍ଚଳରେ କଞ୍ଚାମାଲ୍ ସୁବିଧା ଉପଲବ୍ଧି ହେଇପାରେ ହେଲେ ଆମକୁ ଅଳ୍ପ ଖର୍ଚ୍ଚରେ ଆମେ କଞ୍ଚାମାଲ୍ ପାଇପାରିବୁ ଏବଂ କଞ୍ଚାମାଲ୍କୁ ପରିବହନ ମଧ୍ୟ କଞ୍ଚାମାଲ୍ ପାଇଁ ପରିବହନ ମଧ୍ୟ ଆମର କମ୍ ଖର୍ଚ୍ଚ ହେବ ଏବଂ ଉତ୍ପାଦିତ ଦ୍ରବ୍ୟ ଗୁଡ଼ିକୁ ଆମେ କୋଉ ବଜାର୍ରେ ବିକ୍ରି କରିବା ପାଇଁ ଯଦି ସେମିତି ସୁବିଧା ହେଇପାରିବ ଏବଂ ବହୁଳ ମାତ୍ରାରେ ଗ୍ରାହକମାନେ ଉତ୍ପାଦିତ ଦ୍ରବ୍ୟର ଚାହିଦାକୁ ଦୃଷ୍ଟିରେ ରଖି ସେମାନେ ତା'କୁ କ୍ରୟ କରିବେ ତାହେଲେ ବ୍ୟବସାୟ ନିଶ୍ଚିତ ଭାବରେ ବଢ଼ିବ ଦ୍ଵିତୀୟ କଥା ହେଲା ଆମର ବ୍ୟବସାୟରେ ଉତ୍ପାଦିତ ଦ୍ରବ୍ୟ ଗୁଡ଼ିକର ବହୁଳ ବିକ୍ରୟ ନିମନ୍ତେ ଆଜିର ଦୁନିଆରେ ବିଭିନ୍ନ ପ୍ରକାର ବିଜ୍ଞାପନ ମାଧ୍ୟମରେ ତା'ର ପ୍ରସାର ପ୍ରଚାର କରାଯାଉଛି ଟିଭି ହେଉ କିମ୍ବା ଆମର ଖବରକାଗଜ ହେଉ କି ସୋସିଆଲ୍ ମିଡ଼ିଆ ହେଉ ତେଣୁ ଆଜି ବିଭିନ୍ନ ପ୍ରକାର ଉତ୍ପାଦିତ ଦ୍ରବ୍ୟର ବହୁଳ ବିକ୍ରୟ ନିମନ୍ତେ ବ୍ୟବସାୟୀମାନେ ସେମାନେ ତାଙ୍କର ଏଇଭଳି ବିଜ୍ଞାପନ ମାଧ୍ୟମରେ ମଧ୍ୟ ପ୍ରଚାର ପ୍ରସାର କରିପାରୁଛନ୍ତି ଯାହାଦ୍ୱାରା ତାଙ୍କର ଉତ୍ପାଦିତ ଦ୍ରବ୍ୟ ବହୁଳ ପରିମାଣରେ ବିକ୍ରି ହେଇପାରୁଛି